ଆମ ଗାଁରେ ଖୋଲାରେ ମଳତ୍ୟାଗ କରିବା ଦ୍ୱାରା ସାଧାରଣ ରୋଗ ହୋଇଥାଏ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ କାହିଁକିନା ଖୋଲାରେ ମଳତ୍ୟାଗ କରିବା ଦ୍ୱାରା ମଣିଷର ଚର୍ମ ରୋଗ ହୋଇଥାଏ କୃମି ଜାତୀୟ ରୋଗ ହୋଇଥାଏ ତ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ କାହିଁକିନା ମଳତ୍ୟାଗ କରିବା ଦ୍ୱାରା ଖୋଲାରେ ଅନ୍ଧାରରେ ଯେ କୌଣସି ବ୍ୟକ୍ତି ଯାଇଥାଏ ତ ତାହା ଚକୁଟିଥାଏ ଚକୁଟିବା ଦ୍ୱାରା ତାକୁ ବିଭିନ୍ନ ପ୍ରକାର କୃମି ଜାତୀୟ ରୋଗ ହୋଇଥାଏ ପୁଣି ଚର୍ମ ରୋଗ ହୋଇଥାଏ କାହିଁକିନା ମଳତ୍ୟାଗ କରିବା ଦ୍ଵାରା ବି ବାୟୁ ପ୍ରଦୂଷଣ ହୋଇଥାଏ ବାୟୁ ପ୍ରଦୂଷଣ କରିବା ଦ୍ଵାରା ସେ ରୋଗ ଜଣଙ୍କଠୁ ଆଉ ଜଣଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ ଗତି କରିଥାଏ ତ ବିଭିନ୍ନ ପ୍ରକାରର ତା ମାଧ୍ୟମରେ ଗୋଟିଏ ରୋଗ ଗୋଟିଏ ଭୁଲ ପାଇଁ ବିଭିନ୍ନ ପ୍ରକାର ରୋଗ ବି ହୋଇଥାଏ ଜଣଙ୍କଠୁ ଅନ୍ୟ ଜଣକୁ ବି ଟ୍ରାଞ୍ଜାକ୍ସନ ହୋଇଥାଏ ଟ୍ରାନ୍ସଫର ହୋଇଥାଏ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ମଳତ୍ୟାଗ କରିବା ଦ୍ୱାରା ଇଏ ଆଗରୁ ତ ଆମ ଗାଁରେ ପାଇଖାନାର ସୁବିଧା ନଥିଲା ଏବେ ମୋଦି ସରକାର ମୋଦିଙ୍କ ଦ୍ୱାରା ପାଇଖାନାର ସୁବିଧା ହୋଇଯାଇଛି ଯାହା ଫଳରେକି ଲୋକମାନେ ପାଇଖାନାରେ ମଳତ୍ୟାଗ କରୁଛନ୍ତି